ଗେମିଙ୍ଗ୍ ଖେଳିବା ଦ୍ଵାରା ଲୋକଙ୍କର ବହୁତ ଶାରୀରିକ ଅସୁସ୍ଥା ବି ଆରମ୍ଭ ହେଇଯାଉଛି ଆଗରୁ ଲୋକଙ୍କ ମିଳିମିଶି ଖେଳୁଥିଲେ କିନ୍ତୁ ଏବେ ମୋବାଇଲ ଦ୍ଵାରା ଯେଉଁ ଖେଳୁଛନ୍ତି ମୋବାଇଲରେ ସେଇ ନିଜେ ହିଁ ମଜା ନେଉଛନ୍ତି କିନ୍ତୁ ସବୁଠାରୁ ହିଁ ଖରାପ ଶାରୀରିକ ଅସୁସ୍ଥତା ବି ଦେଖାଉଛି ଆଖି ପ୍ରୋବ୍ଲେମ୍ ବାହାରୁଛି ଆଉ ମାଇଣ୍ଡରେ ସବୁବେଳେ ଅସ୍ଥିରତା ହିଁ ଦେଖାଯାଉଛି ଲୋକଙ୍କ ଦ୍ଵାରା ବ୍ୟବହାର ବି ଠିକ୍ ରହୁନି ସେଥିରୁ ନିଜେ ଖେଳିବା ଦ୍ଵାରା ହଁ ସବୁଠାରୁ ବେଟର୍ ହୋଇଥାଏ କିନ୍ତୁ ମୋବାଇଲର ଖେଳ ଖେଳିବାକୁ ମଜା ନିଜକୁ ହିଁ ନିଜେ ନେଇଥାନ୍ତି କିନ୍ତୁ ଶରୀର ଅସୁସ୍ଥତା ହିଁ ଦେଖା ଦେଇଥାଏ ସବୁକିଛି ଆଖି ପ୍ରୋବ୍ଲେମ୍ କଥାବାର୍ତ୍ତା ସବୁକିଛି ଖରାପ ଆସିଯାଇଥାଏ